ମୁଁ ତିନିଶ ଟଙ୍କା ଦେଇକି ଗୋଟେ ଜିନ୍ସ ଆଣିଥିଲି ସେଇଟାକୁ ତିନି ବର୍ଷ ହେଲାଣି ପିନ୍ଧିଲିଣି ସେଇଟାର କଲର ଫଲର କିଛି ଛାଡ଼ିନି ସେଥିପାଇଁ ମୋତେ ସେ ଜିନ୍ସଟା ବହୁତ ଭଲ ଲାଗୁଛି ସେ ଜିନ୍ସଟା ବି ଆଣିଲାବେଳେ ମୋର ବହୁତ ପସନ୍ଦ ହେଇଥିଲା